ଆମ ନୟାଗଡ଼ ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲା ନୟାଗଡ଼ର ବୋଇତ ବନ୍ଦାଣ ରଣପୁରର ରଥଯାତ୍ରା ଏହି ବୋଇତ ବନ୍ଦାଣରେ ସାଧବ ଘରର ସାତ ପୁଅମାନଙ୍କୁ ବେଶ କରାଯାଏ ସେଠି ବିଭିନ୍ନ ନେତା ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହନ୍ତି ବୋଇତକୁ ମେଲାଣି ନିଅନ୍ତି ବନ୍ଦାପନା କରନ୍ତି ଏଇଟା ହେଲା ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ରଣପୁର ରଥଯାତ୍ରା ରଣପୁର ରାଜାଙ୍କର ହେଲା ମାନେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଏହିଥିରେ ରାଜା ସୁନା ଖଡ଼ିକାରେ ଝାଡ଼ୁ କରନ୍ତି ଆଉ ରଥ କେମିତି ସଜା ଟଣାଟଣି ଠାକୁର କେମିତି ପୂଜା ସେଗୁଡ଼ାକ ସବୁ କରାଯାଏ ସାମାଜିକ ଆମ ଓଡ଼ିଆ ମାନଙ୍କର ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଅନେକ ଥାଏ ପୂଜା ପର୍ବପର୍ବାଣି ମାଣବସା ଗୋଟିଏ ଆମର ବଡ଼ ପର୍ବ ସେଥିରେ ସବୁ ଲକ୍ଷ୍ମୀ ଠାକୁରାଣୀ କି ପୂଜା କରାଯାଇ ସବୁ ପର୍ବ ପିଠା ପଣା ହୋଇକି ପୂଜା କରାଯାଏ ମାଘ ମାସରେ ସରସ୍ୱତୀ ପୂଜା ପିଲାଙ୍କର ଅଗ୍ନିଉତ୍ସବ ଏମିତି ଅନେକ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ ଆଉ ମଧ୍ୟ ରଜ ଗୋଟିଏ ଆମର ପର୍ବ ଦୋଳ ପୂର୍ଣ୍ଣମା ପର୍ବ ଦୋଳ ମୁଂହା କେମିତି ଆମ ପୂର୍ବପୁରୁଷ ମାନେ ଦୋଳ ମୁଂହା ଠାକୁରଙ୍କ ଠାରେ ପୂଜା କରାଯାଏ ସେଇଟା ମଧ୍ୟ ଆମର ବିଧିବିଧାନ ଆଜି ପର୍ଯ୍ୟନ୍ତ ଅଛି ଦଶହରା ଗୋଟିଏ ଦୁର୍ଗା ପୂଜା ସେ ଛଅ ଗାଁ ଗହଳିରେ କ୍ଵଚିତ ହେଲେ ମଧ୍ୟ ଛକ ଜାଗାମାନଙ୍କରେ ଦେବୀ କେମିତି ବସିକି ପୂଜା ପାଆନ୍ତି ଆମେ ଗାଁ ଗହଳିର ଲୋକ ମଧ୍ୟ ସେଠିକି ଦେଖିବାକୁ ଯାଉ ଦେବୀ ପୂଜା ପାଆନ୍ତି ଦଶଭୁଜା ଦୁର୍ଗା ଏମାନଙ୍କୁ ମଧ୍ୟ ଦେଖାଦେଖି କରୁ ଏହି ହେଉଛି ଆମର ସାମାଜିକ କାର୍ଯ୍ୟକ୍ରମ